ହ୍ୟାଲୋ ହ୍ୟାଲୋ ହୀରା ଦେଇ ତୁମେ କ'ଣ କାମରେ ଖିଲାପ ରଖୁଛ ଠିକ୍ ଟାଇମ୍ରେ ଠିକ୍ କାମ କରୁନ ନା କାହିଁ ତୁମ ନାଁରେ କମ୍ପ୍ଲେନ୍ ଅଛି

ଏଇ ସୀମା ଦିଦି କମ୍ପ୍ଲେନ୍ କରିଥିଲେ

ଠିକ୍ ଟାଇମ୍ରେ ବେଲ୍ ବଜେଇବା କଥା ବେଲ୍ ବଜାଉନ ଠିକ୍ ଠିକ୍ ଟାଇମ୍ରେ ଆସୁନ ଆଉ ଠିକ୍ ଟାଇମ୍ରେ ବେଲ୍ ବଜାଉନ ଏଇଟା ସତ କି ନାହିଁ କୁହ ସାର୍ ମ୍ୟାଡ଼ାମ୍ ସାର୍ ମ୍ୟାଡ଼ାମ୍ କମ୍ପ୍ଲେନ୍ କରିଛନ୍ତି ଯେ ତେବେ ଫାଇଲ୍ ସବୁବେଳେ ଏପଟ ସେପଟ ରଖୁଛ ଯେବେ ଯେଉଁଟା ଜିନିଷ ସେଇଠି ରଖୁନ ଆଉ ପିଲାମାନଙ୍କର ବି ଅବହେଳା ହେଉଛି ଠିକ୍ ଟାଇମ୍ରେ ନେଇ ଛାଡ଼ିଆସୁନ କାଲି କାଲି କମ୍ପ୍ଲେନ୍ ପକେଇଛନ୍ତି ହଉ ଯାହା ହେଇଛି ହେଇଯାଇଛି କାଲିଠୁ ଠିକ୍ ଟାଇମ୍ରେ ଆସିବେ ଠିକ୍ ଟାଇମ୍ରେ ସବୁ କାମ କରିବେ ଠିକ୍ ଟାଇମ୍ରେ ବେଲ୍ ବଜାଇବେ କେହି ଯେମିତି ଆପଣଙ୍କ ନାଁରେ କିଛି କମ୍ପ୍ଲେନ୍ କରିବେନି ଆଉ ତୁମ ନାଁରେ କମ୍ପ୍ଲେନ୍ କଲା ବେଳକୁ ମୋତେ ବହୁତ ବାଧୁଛି କାହିଁକିନା ମୁଁ ଆଜି ଅଛି କାଲି ଚାଲିଯିବି ପ୍ରମୋସନ୍ ହୋଇ ଆପଣ ତ ରିଟାର୍ଡ୍ ହୋଇ ଚାଲିଯିବି ଆଉ ତୁମେ ତ ସବୁଦିନ ରହିବ ନା ତୁମେ ଏଇଠି ଶୁଣିବ ଆଉ ତୁମେ ଯେମିତି ତୁମ କାମରେ କେବେ ଖିଲାପ ରଖିବନି ତୁମ କାମ ତୁମେ ସବୁବେଳେ ଓ କେ ରଖ ହଉ ମୁଁ ଜାଣିଥିଲି ତୁମେ ଠିକ୍ କାମ ଠିକ୍ ଟାଇମ୍ରେ ଖିଲାପ କରିପାରିବ ଆଉ ଏମିତି କମ୍ପ୍ଲେନ୍ ଯେମିତି ନ ଆସୁ ଆଉ ତମେ ଭଲ କାମ କଲେ ଭଲ କହିବେ ସମସ୍ତେ ଆଉ ତୁମେ ତ ଜାଣିଛ ସ୍କୁଲ୍କୁ ଆସିବେ ବି ଇ ଓ ଆସିବେ କାଲି ଆସିବେ ଶୀଘ୍ର ଆସିକି ଟିକିଏ ଠିକ୍ ଟାଇମ୍ରେ ଆସିକି ଟିକିଏ ସବୁ ଖାତା ପତ୍ର ସବୁ ଫାଇଲ୍ ଫାଇଲ୍ ସବୁ ଠିକ୍ ଜାଗାରେ ଠିକ୍ ଏ ସଜଡ଼ା ସଜଡ଼ି କରି ରଖିବେ ପାଣି ବୋଟଲ୍ ଟେବୁଲ୍ ଉପରେ ସବୁ ଥୁଆ ହୋଇଥିବ ହଉ ଠିକ୍ ଅଛି ହଉ ଠିକ୍ ଅଛି ଆଗରୁ ଯେମିତି ଠିକ୍ କରି ରଖିବେ